ଏଇ ଯୋଉ ସ୍ଥାନରେ ଏଇଟା ହେଉଛି କୋରାପୁଟ ଜିଲ୍ଲା କୋରାପୁଟ ଜିଲ୍ଲାରେ ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ରହିଥାନ୍ତି ଏବଂ ସେମାନଙ୍କର ନୃତ୍ୟ କଳା ଆଦିବାସୀ ନୃତ୍ୟ ଶିଖିବା ପାଇଁ ତାଙ୍କର ସେମିତି କୌଣସି ଅନୁଷ୍ଠାନ ନାହିଁ ଏବଂ ସେମାନେ ପାରମ୍ପରିକ ଭାବରେ ତାଙ୍କର ନୃତ୍ୟ କରିଥାନ୍ତି ସେମାନେ ମାନେ ତାଙ୍କର ଆବାହନ କାଳରୁ ଯୋଉ ଯୋଉଟା ଚଳି ଆସୁଛି ଉଦାହରଣ ଗୋଟେ ଢେମ୍ସା ନାଚ ଯୋଉଟାକି ସେଇଟା ବିଭିନ୍ନ ପ୍ରକାର ପର୍ବପର୍ବାଣିରେ ବିଭିନ୍ନ ଶାସ୍ତ୍ରୀୟ କାର୍ଯ୍ୟକ୍ରମରେ ଏବଂ ତାଙ୍କର ଯେତେବେଳେ କୌଣସି ଗାଁ ଗହଳିମାନଙ୍କରେ ଏଠିକାର ପର୍ବପର୍ବାଣି ହୋଇଥାଏ ସେଇ ଲୋକମାନେ ସେଇ ନାଚ ହିଁ କରିଥାନ୍ତି ଆଉ ସେଇ ଯୋଉ ସେମାନେ ଯୋଉ ନାଚ ଧର ବୟସ୍କ ଲୋକମାନେ ଶିଖିଲେ ତାଙ୍କଠୁ ଛୋଟ ପିଲାମାନେ ତାଙ୍କ ମଧ୍ୟମ ବୟସର ଲୋକମାନେ ଶିଖିଲେ ଏବଂ ତାପରେ କମ ବୟସର ପିଲାମାନେ ମଧ୍ୟ ତାଙ୍କ ସହିତ ଢେମ୍ସା ନାଚ କରନ୍ତି ଏବଂ ଏଇଟା କ'ଣ ହୁଏନା ଧୀରେ ଧୀରେ ଏଇଟା ଗୋଟେ ପାରମ୍ପରିକ ରୀତିରେ ଗୋଟେ ଚଳି ଆସିଥାଏ ତେଣୁ ଏହାକୁ ଶିଖିବା ପାଇଁ କୌଣସି ଜାଗାରେ ନାହିଁ ଅନୁଷ୍ଠାନ କିଛି ନାହିଁ ଆଉ ତାପରେ ବାଦ୍ୟ ବାଜଣା ବାଦ୍ୟ ଯୋଉଟା ତାଙ୍କର ବାଦ୍ୟ ସେ ଲୋକାଲ ବାଦ୍ୟ ଯୋଉଟା ସେଇଟା ବି ମଧ୍ୟ କ'ଣ ହେଉଛି ନା ଧର ତାଙ୍କ ଜେଜେବାପା ବଜାଉଥିଲେ ତାପରେ ପିଲାମାନେ ବଜେଇଲେ ବା ତାକୁ ଦେଖି ଦେଖି ଯୋଉମାନେ ସେ ଗାଁରେ କିଛି ଲୋକ ରହିଲେ ସେମାନେ ମଧ୍ୟ ବଜେଇଲେ ଏମିତି ପାରମ୍ପରିକ ହିସାବରେ ଆସିଥାଏ କିନ୍ତୁ ଏଇଟା ଯଦି ଏଇ ପ୍ରକାରର ଏଇ ଯୋଉ ଶିଖେଇବା ପାଇଁ ଯଦି କିଛି ଗୋଟେ ଅନୁଷ୍ଠାନ ରୁହନ୍ତା ଆଉ ଗୋଟେ ମାନେ ନାଚ ଗୀତ ଶିଖେଇବା ପାଇଁ ଏଠିକାର ଯୋଉମାନେ ଅଭିଜ୍ଞ ଅଛନ୍ତି ଲୋକମାନେ ଅଛନ୍ତି ତାଙ୍କର ହୁଏତ ସାର୍ଟିଫିକେଟ ନଥାଇପାରେ କିନ୍ତୁ ସେମାନଙ୍କର ବାଦ୍ୟଯନ୍ତ୍ରର ଅଭିଜ୍ଞତା ବା ଗୀତ ବା ନାଚର ଅଭିଜ୍ଞତା କିଛି କମ୍ ନୁହଁ ତେଣୁ ଗୋଟେ ଯଦି ଅନୁଷ୍ଠାନଟେ ହେବ ତାହେଲେ ନିଶ୍ଚିତଭାବରେ ଲୋକମାନେ ଆକୃଷ୍ଟ ହେବେ ଏବଂ ସେଠି ଅତି ଭଲଭାବରେ ଗୀତକୁ ଶିଖି ପାରିବେ ଶିଖିବେ ଏବଂ ଉତ୍ସାହିତ ହେବେ